ହେଲୋ ହଁ କିଏ କହୁଛନ୍ତି ହଁ ନମସ୍କାର କ'ଣ କହୁଥିଲେ ହଁ କିଏ ପ୍ରେସିଡେଣ୍ଟ ଅଛନ୍ତି କି ହଁ କିଏ ଆପଣଙ୍କ କାର୍ଡ୍ ଅଛି କି ହ ହଉ ମୁଁ ଦେଖୁଛି ଆଉ ବ୍ଲଡ୍ ମିଳିଯିବ ବ୍ଲଡ୍ ବ୍ୟାଙ୍କରେ ବ୍ଲଡ୍ ମିଳିଯିବ ଆପଣଙ୍କର ଆଧାର କାର୍ଡ୍ ଆପଣଙ୍କର ହେଲ୍ଥ୍ କାର୍ଡ୍ ଯଦି ଥିଲେ ବହୁତ ସୁବିଧା ହୋଇଥାନ୍ତା ହଉ ବ୍ଲଡ୍ ଆକାଉଣ୍ଟରେ ମିଳିଯିବ ଆଉ ତମ ଏ ବି ନେଗେଟିଭର ଥାଉ ମିଳିଯିବ ମିଳିଯିବ ହଁ କରୁଛି ବ୍ୟବସ୍ଥା ମୁଁ ସବୁ କରଦେବି ଆଉ ଆପଣଙ୍କ ପାଖକୁ ବ୍ଲଡ୍ ଯିବ ହଁ ହଁ ମୁଁ ବୁଝିପାରୁଛି ମୁଁ ବୁଝିପାରୁଛି ହେଲା ଆପଣଙ୍କ ନାଁ ଆପଣଙ୍କ ନାଁ କ'ଣ କି ହ ହ ହ ହଁ ହଁ ଆଉ ବ୍ଲଡ୍ ଆକାଉଣ୍ଟରେ ବ୍ଲଡ୍ ଅଛି ତ ତୁମକୁ ବ୍ଲଡ୍ ସୁବିଧାରେ ମିଳିଯିବ ଆଉ କ'ଣ ଅସୁବିଧା ଅଛି କି ହଁ ହଁ ଅଛି ସୁବିଧା ଅଛି ବ୍ଲଡ୍ ବ୍ୟାଙ୍କରେ ତୁମକୁ ବ୍ଲଡ୍ ମିଳିଯିବ ତମେ ଆସନ୍ତୁ ତୁମ ନାଁ ଟା ଠିକଣାଟା ଦେଇଦେଲେ ତୁମ ପାଖରେ ବ୍ଲଡ୍ ପହଞ୍ଚିଯିବ ତୁମେ ଆରାମସରେ ହିଁ ସୁସ୍ଥ ହେବ ହଁ ହଁ ଲେଖୁଛି ଲେଖୁଛି

ହଁ ହଁ ଲେଖୁଛି ହଁ ହଁ ହଁ ବ୍ଲଡ୍ ମିଳିଯିବ ହଁ ହଁ ରଖ